ଆମ ଅଞ୍ଚଳରେ ଗୋଟିଏ ସ୍ଵାସ୍ଥ୍ୟସେବାର ବ୍ୟବସ୍ଥା ରହିଛି ଛୋଟ ଡାକ୍ଟରଖାନାଟିଏ ଅଛି ଯେଉଁଥିପାଇଁ ଆମ ଅଞ୍ଚଳର ଆମ ଆଖପାଖର ଲୋକମାନେ କିଛି ଛୋଟ ଛୋଟ ରୋଗ ବେମାର ଝାଡ଼ା ବାନ୍ତି କିମ୍ବା କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ ମେଡ଼ିକାଲ ଡାକ୍ଟରଖାନା ଯିବାଦ୍ୱାରା ଲୋକମାନେ ମାଗଣାରେ ମେଡ଼ିସିନ ମିଳିଥାଏ ଆଉ ସେହି ମେଡ଼ିସିନ ଭଲ ମେଡ଼ିସିନ ଥାଏ ଯେଉଁଥିପାଇଁକି ଲୋକ ଥରେ ଖାଇବା ଦ୍ୱାରା ଭଲ ହୋଇଯାଆନ୍ତି ସେମିତି ଛୋଟ ଛୋଟ ରୋଗ ପାଇଁ ସୁବିଧା ଅଛି କିନ୍ତୁ କୌଣସି ବଡ଼ ବେମାର ପାଇଁ ସୁବିଧା ନାହିଁ ଯେଉଁ ସୁବିଧା ଏହି ଛୋଟ ଛୋଟ ଡାକ୍ଟରଖାନାରେ ଛୋଟ ରୋଗ ପାଇଁ କିମ୍ବା କୌଣସି ସୁ ଅସୁବିଧା ପାଇଁ କିଛି ଅସୁବିଧା ହେଉ ନାହିଁ ଏଇଠି ସବୁ ଠିକ୍ ହେଉଛି ଏମିତି ଡାକ୍ଟରଖାନା ଥିଲେ ବହୁତ ଭଲ ଆଉ ସେଇଠି ଭଲ ମେଡ଼ିସିନ ବି ଡାକ୍ତର ଦେଇ ଦେଇଥାଆନ୍ତି